ଫିରିଜ୍ ଗୁଟେ ଆମେ ବରଗଡ଼ କଟକିଆ ଦୁକାନ୍ ରୁ ଆଣ୍ଲୁ ଯେ ଦେଖଲୁ ଯେ ଘର୍ କେ ଆନିକରି ସେଇଟା ଇଲେକଟ୍ରିକ୍ ଚାର୍ଜ କରି କରି ରଖ୍ଲୁ କିନ୍ତୁ ସେ ଆମେ ଠିକ୍ ଜିନିଷ୍ ମାନେ ସେନୁ ନା ପାଇପାରଲୁ ତ ଯେତେବେଲେ ଆମେ କେ ଥଣ୍ଡା ପାନି ଟେ କେନ୍ ତୁଲଶା ଟିକେ କାଣା ଖାଇମୁଁ ବୋଲେ ସେଥିର୍ କିଛି ଯେନ୍ତି ରଖିଥିଲୁ ଆମେ ସେନ୍ତି ସେଇଟା ସବୁବେଲେ ଥାଏ ତ ଆମେ ସମସ୍ତେ ବିଚାର୍ କଲୁଁ ଇଟା କେ ରିଟର୍ଣ୍ଣ କରିବାର୍ ଲାଗି ରିଟର୍ଣ୍ଣ କରିବାର୍ ପୂର୍ବରୁ ବି ଆମର୍ ଘରେ ଟିକେ ବିଚାର୍ କଲୁ ଯେ କାଁ ହେଲା ବୋଲି ଭାବିଲୁ ଆର୍ ଦିନେ ଦୁଇ ଦିନ ରଖ୍ଲୁ ଆର୍ ଗୁଟେ ଆମ ସ୍ଥାନୀୟ ମେକାନିକକୁ ଟିକେ ଡାକ୍ଲୁ ସେ ମେକାନିକ୍ ସାହାଯ୍ୟରେ ଦେଖାଲୁ ଯେ ସେ ମେକାନିକ୍ କହିଲା କିନେ ଇଟାରେ ସେ ସବୁ କଏଲ୍ ଫଏଲ୍ ସବୁ ଖରାପ୍ ଅଛେଁ ଜୁହ୍ନା ସମାନ୍ କିଛି ର ଲାଗି ଯାଇଛେ ଆର୍ ସେଇଟା ରିଟର୍ଣ୍ଣ କରିକିରି ଆମେ ଇଟା ନେ କରିପାରୁଁ ତୁମେ ସେ ଦୁକାନ୍ ବାଲା କେ ନିଅ ଆର୍ ଦୁକାନ୍ ବାଲା କେ ଦବ ଯେ ସେ କର୍ବା ଆର୍ ନେହିଁ ତ ଆମେ ଇଟା କରି ନାଇଁ ପାରୁଁ ତୁମେ ନେଇ କିରି ସେଇଟା କେ ସେଇଠି ଘୁଞ୍ଚେଇ ନିଅ ଆରୁ ସେ ରି ନୂଆ ରିଟର୍ଣ୍ଣ ଗ୍ୟାରେଣ୍ଟି କାର୍ଡ଼୍ ଦେଇଥିବା ସେଇଟା ଧରିକିରି ଦେଖାଇ ନବ ବୋଲେ ନୂଆ ଟା ଗୁଟେ ଦବା